ଲକଡ଼ାଉନ୍ରେ ଯେହେତୁ ଘରେ ସମସ୍ତେ ଏକତ୍ର ରହିଥିଲେ ତେଣୁ ମୁଁ ଲକଡ଼ାଉନ୍ ସମୟରେ ଏମିତି ବହୁତ ପ୍ରକାରର ରୋଷେଇ କରିଛି ଯେମିତି କି ଆମର ପିଠାପଣା ମଣ୍ଡାପିଠା ମଧ୍ୟ କରିଛି କାକରା ପିଠା ବି କରିଛି ଏବଂ ଏଣ୍ଡୁରି ପିଠା ମଧ୍ୟ କରିଛି କିନ୍ତୁ ଗୋଟେ ନୂଆ ଜିନିଷ ବା ନୂଆ ରେସିପି କହିଲେ ମୁଁ ଗୁପଚୁପ ବନାଇଥିଲି ଦିନେ ମୁଁ ଗୁପଚୁପ ସନ୍ଧ୍ୟାବେଳେ ବନାଇଥିଲି ଏବଂ ତାହା ମଧ୍ୟ ବହୁତ ସୁନ୍ଦର ହୋଇଥିଲା ଏବଂ ସମସ୍ତେ ଖାଇକି ପ୍ରଶଂସା ମଧ୍ୟ କରିଥିଲେ